ମୁଁ ଛେଳି ମେଣ୍ଡା କୁକୁଡ଼ା କିଣୁଛି ଆଣୁଛି ଏବଂ ଯତ୍ନ କରୁଛି ଯତ୍ନ କରି ରଖୁଛି ରଖିକରି ଚରାଉଛି ଖାଇବାକୁ ଦେଉଛି ରହିବାକୁ ସ୍ଥାନ କରୁଛି ଏବଂ ଯତ୍ନ କରୁଛି ଛେଳି ମେଣ୍ଢା କୁକୁଡ଼ାକୁ ପରେ ଚାରି ପାଞ୍ଚ ବର୍ଷ ହେଲେ ସେଇଟାକୁ ମୁଁ ନେଉଛି ନେଇକରି ବିକ୍ରି କରୁଛି ବିକ୍ରି କରି ପଇସାକୁ ଆଣୁଛି ଏବଂ ସେ କାମ କରି ମୁଁ ରୋଜଗାର କରୁଛି ରୋଜଗାର କରି ମୁଁ ଆମ ଘରର ପରିବାରକୁ ଚଲାଉଛି ଚଳାଇକି ଆମେ ରହୁଛୁ ଘର ପରିବାର ଚଳିକି ରହୁଛୁ ଛେଳି ମେଣ୍ଢାକୁ ଆଣି ମୁଁ ଘରରେ ରଖୁଛି ରଖିଛି ଯତ୍ନ କରୁଛି ଏହିପରି ମୁଁ ବହୁତ